ହ୍ୟାଲୋ ବିକାଶ ମୁଇଁ ଯେନ୍ ଅର୍ଡ଼ର୍ ଯେନ୍ କରିଥିଲି ଡ଼େଲିଭରି ଅର୍ଡ଼ର୍ ଯେନ୍ କରିଥିଲିଁ ସେ ଡ଼େଲିଭରି ଅର୍ଡ଼ର୍ଟା ଯେନ୍ କରିଥିଲିଁ ସେଟା ଟିକେ ଭୁଲ୍ ଠିକଣା ଦେଇଥିଲିିଁ ଏବେ ସେ ଠିକଣାଟା ଠିକ୍ ଭାବେ ଆମେ ଠିକଣା ଦଉଛେଁ ଆର୍ ସେ ଠିକଣାରେ ଯେନ୍ ଠିକ୍ ଭାବେ ଦଉଛେଁ ସେ ଜାଗାରେ ଟିକେ ଟିକେ ପହୁଁଞ୍ଚେଇ ଦେବାର୍ ଲାଗି ଚେଷ୍ଟା କର ଔର୍ ଇ ଠିକଣା କେ ପହଞ୍ଚାବେ ପହଞ୍ଚାଲେ ବହୁତ୍ ଭଲ୍ ହେବା କା କରି କି ମୁଇଁ ଟିକେ ଜାଣି ନପାର୍ଲି ଯେ ଯେ ଠିକଣାଟା ଠିକ୍ ଅଛି ବୋଲି କିରି ଭୁଲ୍ ଠିକଣାଟା ମୁଇଁ ଦେଇ ଦେଲି ତେଣୁ କରି ଦୟାକରି ତୁମେ ଇ ଠିକଣା କେ ତୁମେ ଟିକେ ବହୁତ ଜଲ୍ଦି ଟିକେ ପହଞ୍ଚେଇ ଦିଅ ତେଣୁ କରି ମୁଇ ତମକୁ ବହୁତ ସମ୍ ବହୁତ୍ ଧନ୍ୟବାଦ ଦେମିଁ